ଭାଉଜ ନମସ୍କାର ମୋର ଗଜଲକ୍ଷ୍ମୀ ପୂଜାକୁ ପାଞ୍ଚ ହଜାରରୁ ସାତ ହଜାର ଟଙ୍କା ଦରକାର ଯେଉଁଟା ମୋତେ ଦେବ ଦେଲେ ମୁଁ ଟିକିଏ ଯିବି ଭୁବନେଶ୍ୱର ଯିବି ଡ୍ରେସ୍ ପତ୍ର କିଣିବି ଭଲ ମନ୍ଦ କରିବି ପୁରୀ ବି ଯିବି ଟିକିଏ ବୁଲିବାର ଅଛି ଭ୍ରମଣ କରିବି ପୁରୀ ଜଗନ୍ନାଥଙ୍କୁ ଟିକିଏ ଭ୍ରମଣ କରିବି ସବୁ ମନ୍ଦିର ମସ୍ଜିଦ୍ ଭ୍ରମଣ କରିକି ମୁଁ ଟିକିଏ ବୁଲିକି ଆସିଲେ ଆସିବି ମିନିମମ୍ ମୋତେ ତିନି ଚାରି ଦିନ ଦରକାର ମୋର ସେଥିପାଇଁ ଟଙ୍କା ପାଞ୍ଚ ହଜାରରୁ ସାତ ହଜାର ଭିତରେ ଦରକାର ଆପଣ ମୋତେ ଟିକିଏ ପଇସା ଦେବେ ଆଉ ମୋର ତ ଏତିକି ପଇସାରେ ଚଳିବନି ମୋର ଟିକିଏ ଅଧିକା ଦରକାର ହେଉଛି ଆଉ ଆଗରୁ କହିବା କଥା ଯେଉଁ କହୁଥିଲେ ଆଗରୁ ସବୁ ମୋ ନଜର ନଥିଲା ସବୁ ମୋ ସାଙ୍ଗ ସାଥି ପିଲା କିଣି ସାରିଲେଣି ସବୁ କପଡା କିଣିକି ବନେଇସାରିଲେଣି ପୂଜା ପୂଜି ଯିବା ପାଇଁ ପୁରା କ୍ଲିଅର୍ ହୋଇସାରିଲେଣି ଆଉ ମୁଁ କ'ଣ କରି ପାରିବି ମୋତେ ଆଉ ଟିକିଏ ଚେଷ୍ଟା କରିକି ଆଉ ଅଳ୍ପ କିଛି ଅଧିକା ପଇସା ଦିଅନ୍ତୁ ଆଉ ହଁ ହଁ ଆଉ ସାନ ଭାଇକୁ ଆପଣ କେତେ ଦେବେ ଆଉ ଯେଉଁ ବାଲାନ୍ସ୍ ପଇସାତକ ସବୁ କ'ଣ କରିବେ ଆପଣ ରଖିକି ଆମରି ପଇସା ଆମ ପାଇଁ ଖର୍ଚ୍ଚ କରିବେ ଆମ ପାଇଁ ତ ଖର୍ଚ୍ଚ କରିବେନି ଆଉ କାହା ପାଇଁ ଖର୍ଚ୍ଚ କରିବେ ହଁ ହଉ ଆପଣ ତା'ହେଲେ ମୋତେ ତିନି ହଜାର ଦେବେ ତ ହଁ ହଉ ତିନି ହଜାର ଦିଅନ୍ତୁ ମୁଁ ଯିବି ଏବେ ପାଞ୍ଚ ଦିନ ଭିତରେ ଗାଁକୁ ଯିବି ଆପଣଙ୍କଠୁ ପଇସା ଆଣିବି ହଁ ଆପଣ ବି ମୋ ସାଙ୍ଗରେ ଆସିବେ ମୁଁ ସାଙ୍ଗରେ ଆଣିକି ଆସିବି ଆପଣଙ୍କୁ ଆସିଲେ ଏଠି ଗଜଲକ୍ଷ୍ମୀ ପୂଜା ଦେଖିବା ମୋ ସାଙ୍ଗରେ ପାଞ୍ଚ ଦିନ ଖଣ୍ଡେ ରହିବେ ମୌଜ ମଜ୍ଲିସ୍ କରିବା ତା'ପରେ ମୁଁ ନେଇକି ଆପଣଙ୍କୁ ଆପଣଙ୍କ ଗାଁରେ ଛାଡ଼ିଦେଇକି ଆସିବି ଆଉ ନାଇଁ ମ ଆଉ ଆସିବେନି କେମିତି ଆସିବେ ବୁଲିକି ଦୁଇ ଚାରି ଦିନ ରହିକି ଯିବେ ଆଉ ଟିକିଏ ବୁଲିବେ ପୂଜା ଦେଖିବେ ହଁ ହଉ ଠିକ୍ ଅଛି ମୁଁ କହିବିନି କିନ୍ତୁ ମୁଁ ଚାରି ଦିନ ଭିତରେ ଯାଉଛି ଆପଣ ଆସିବେ ମୁଁ ଆଣିକି ଆସିବି ଆପଣଙ୍କୁ ଆଉ ହଉ ରଖୁଛି ଆଜ୍ଞା ନମସ୍କାର